ଏଠାକାର ମତ୍ସ୍ୟ ଜୀବୀଙ୍କ ଜାତି ହେଉଛି କେଉଟ କେଉଟରେ ଜାତିରେ ମାହାରୀ କୈବର୍ତ୍ତ ବେହେରା ଏଇସବୁ ଅଛି ଆଉ ଏଇ ଗୋଷ୍ଠୀର ଲୋକମାନେ ସାଧାରଣତଃ ନଦୀକି ପୋଖରୀକି ଯାଇଁକି ମାଛ ଧରିଥାନ୍ତି ମାଛ ଧରିକି ବଜାରରେ ନେଇକି ବିକ୍ରି କରନ୍ତି ଆଉ ବିକ୍ରି କରିସାରିଲା ପରେ ଯେଉଁ ପଇସା ଆସେ ସେଇଥିରେ ତାଙ୍କର ଘର ପୋଷିଥାନ୍ତି ଆଉ ଆମେ ଯେଉଁଠି ଅଛୁ ଆମ ସମୁଦାୟରେ ଆମେ ସବୁ ଧର୍ମର ଆଉ ଜାତିର ଲୋକମାନେ ଏକାଠି ରହୁ ଏଠି ସବୁ ଧର୍ମର ଯେମିତିକି ମୁସଲିମ୍ ହିନ୍ଦୁ ଖ୍ରୀଷ୍ଟିୟାନ୍ ସବୁ ଏକାଠି ରହୁଛୁ ଆଉ ସବୁ ଜାତିର ଲୋକ ବି ମଧ୍ୟ ରହୁଛୁ ଆମେ ଯେମିତିକି ବ୍ରାହ୍ମଣ ଗଉଡ଼ କେଉଟ ଧୋବା କୁମ୍ଭାର ତେଲି ସବୁ ଜାତି ମିଳିମିଶିକି ରହୁଛୁ ଆଉ ଏଇଟା ଆମର କଟକ ସହର ଏଇ କଟକ ସହରରେ ସବୁ ଜାତି ସବୁ ଧର୍ମ ସବୁ ମିଳିମିଶି ହିଁ ରହୁ ଯାହା ବି ପର୍ବ ହେଲା ଯେମିତିକି ଆମର ଦୋଳପୂର୍ଣ୍ଣିମା ହୋଲି ଦୀପାବଳି କାଳୀ ପୂଜା ଯାହା ବି ପର୍ବ ହେଲା ଆମର ତ ଦୁର୍ଗା ପୂଜା ଯାହା ବି ହେଲା ଆମେ ସମସ୍ତେ ମିଳିମିଶିକି ଏକାଠି ପୂଜା ପର୍ବ କରିଥାଉ ଆମର ଏଠି ଜାତି ଧର୍ମ କିଛି ଧରାଯାଏ ନାହିଁ ସବୁ ସମ୍ପ୍ରଦାୟର ଲୋକ ଏଠି ଆମେ ଖୁସିରେ ରହିଥାଉ ଭାଇଚାରାର ସହର କଟକ ସହରରେ ଆମେ ମିଳିମିଶିକି ରହୁ ଆଉ ମତ୍ସ୍ୟଜୀବି ସମ୍ପ୍ରଦାୟ ପାଳନ କରୁଥିବା ଗୋଟେ ପର୍ବ ରହିଛି ହେଉଛି ଚୈତ୍ର ମାସରେ ସେଇଟା ପର୍ବ ପଡ଼େ ଘୋଡ଼ା ପର୍ବ ମାନେ ଘୋଡ଼ା ନାଚ କରିଥାନ୍ତି ଆଉ ତାଙ୍କର ବିଭିନ୍ନ ପୂଜା ବର୍ଷକୁ ଥରେ ହେଇଥାଏ ସେଇଟା ସେମାନେ ସେହି ପର୍ବକୁ ଧୂମଧାମରେ ପାଳନ କରିଥାନ୍ତି ଘୋଡ଼ାନାଚ କରିକି ଆଉ ସେମାନେ ବହୁତ ଖୁସିର ସହ ଏ ସେଇ ପର୍ବଟାକୁ ପାଳନ କରିଥାନ୍ତି